ଆଜିର ଟପିକ୍ ହେଉଛି ଯେ ମାନେ ଆମେ କିଛି ଭାବୁ କିନ୍ତୁ ଆମେ ତାକୁ ଲେଖିପାରୁନୁ କାଳେ ଆମେ ଭାବୁଛେ ଅନ୍ୟମାନେ ଏହାକୁ ସନ୍ଦେହ କରିବେ ଏହା ହବ କି ହବନି ଆକ୍ଚୁଆଲି ଆମ ଦେଶ ବହୁତ ଡେଭଲପ୍ମେଣ୍ଟ କରିଗଲାଣି କିନ୍ତୁ ସରକାର ଏଠି ଜାଣୁନାହାନ୍ତି ଯେ ଡେଭଲପମେଣ୍ଟ ହେଇଛି ସତ କିୁ ଲୋକ ଯେଉଁ ସାଧାରଣ ଲୋକ ବଞ୍ଚୁଛନ୍ତି କେତେ କଷ୍ଟରେ ବଞ୍ଚୁଛନ୍ତି ସେମାନଙ୍କର ସୁବିଧା କ'ଣ ଅସୁବିଧା କ'ଣ କେହି ଏଠି ବୁଝିବାକୁ ନାହାନ୍ତି କିନ୍ତୁ ସରକାର ଏଠି କହୁଛନ୍ତି ଆମ ଦେଶ ବହୁତ ଡେଭଲପମେଣ୍ଟ କରିଛି ଆଜିର ଦେଖନ୍ତୁ ଆଜିର ଯେଉଁ ଟାଇପ୍ର ପାଣିପାଗ ବହୁତ ଖରାପ ହେଲାଣି ବର୍ଷ ବର୍ଷକରେ ତିନି ଋତୁ ଆସେ କିନ୍ତୁ ଏଠାରେ ଆଠ ମାସ ଖରା ରହୁଛି ଏହାର କାରଣ ହେଉଛି କ'ଣ ଲୋକମାନେ ପ୍ରପର କେୟାର ନେଇପାରୁନାହାନ୍ତି ଜଙ୍ଗଲ ନଷ୍ଟ କରୁଛନ୍ତି ବିଲ୍ଡିଂ ବିଲ୍ଡିଂ ସାରା ହେଇଛି ଏଠାରେ ବର୍ଷା ଠିକ୍ର ହେଇକନି କ୍ଲାଇମେଟ୍ ବିଗାଡ଼ି ଯାଉଛି ଖରା ଯେଉଁ ରେଟ୍ର ହେଉଛି ଅତ୍ୟଧିକ ହେଉଛି ଲୋକେ ଚଳିବାଟା କଷ୍ଟ ହେଉଛି କିନ୍ତୁ ଏଇ ଜିନିଷ ଆମେ ସରକାରଙ୍କୁ କହିବାକୁ ଚାହୁଁଛୁ କିନ୍ତୁ ଏଇଟା ଆମେ କେମିତି କହିବୁ କେଉଁରେ କହିବୁ ଏଇ ଜିନିଷ ଆମ ଦ୍ୱାରା ମାନେ ଲାଗୁଛି ଆମେ କିଛି କହିପାରିବୁନୁ ତ ଲୋକ ଏହାକୁ କହିଲେ ଗ୍ରହଣ କରିବେ ୟ ନ କରିବେ ତ ସେଇ ହେଉଛି ବର୍ତ୍ତମାନର ଟ୍ରାଫିକ୍ ତ ତଥାପି ଆମେ ନିଜେ ଚାହୁଁଛୁ କହିବାକୁ କିନ୍ତୁ ତାହା ସରକାର ପାଖରେ ଆମେ ପ୍ରପର ୱେରେ କହିପାରୁନୁ